ମୋ ଜୀବନରେ ଏପରି ଏକ ଗୁରୁତ୍ଵପୂର୍ଣ୍ଣ ଘଟଣା ଘଟିଥିଲା ଯାହା ମୋ ପାଇଁ ଚୀର ସ୍ମରଣୀୟ ଯେତେବେଳେ ମୁଁ ଦ୍ଵାଦଶ ଶ୍ରେଣୀରେ ପଢ଼ୁଥିଲି ସେହି ଦ୍ଵାଦଶ ଶ୍ରେଣୀର ଶେଷ ପରୀକ୍ଷା ସମୟରେ ହଠାତ୍ ମୋର ଦେହ ଅସୁସ୍ଥ ହୋଇଗଲା ଯେଉଁ ଯେଉଁଥିପାଇଁ ମୁଁ ଶେଷ ପରୀକ୍ଷା ଦେବା ପାଇଁ ଅଯୋଗ୍ୟ ମନେ କଲି ସେହି ସମୟରେ ମୁଁ ନିଷ୍ପତି ନେଇଥିଲି ସେହି ବର୍ଷ ପାଠପଢ଼ା ବନ୍ଦ କରିଦେବି ଓ ପରୀକ୍ଷା ଦେବି ନାହିଁ କିନ୍ତୁ ଶେଷ ମୁହୂର୍ତ୍ତରେ ମୋ ମା'ଙ୍କ ପରାମର୍ଶ ନେଇଥିଲି ଯାହାକି ମା' ମୋତେ କହିଥିଲେ ପରୀକ୍ଷା ଦେବା ପାଇଁ ଏବଂ ମୁଁ ପରୀକ୍ଷା ଦେଇଥିଲି ଓ ସେହି ଶ୍ରେଣୀରେ ସର୍ବାଧିକ ମୂଲ୍ୟାୟନ ରଖିଥିଲି ଏହା ମୋ ପାଇଁ ଚୀର ସ୍ମରଣୀୟ